ମୁଁ ଆମ ପାଖ ବଜାର ଜଟଣୀରୁ ଗୋଟିଏ ମୁଣ୍ଡରେ ଲଗେଇବା ପାଇଁ ତେଲ ଆଣିଥିଲି କାହିଁକିନା ମୋର ଚୁଟି ଗୁଡ଼ିକ ବହୁତ ଝଡୁଥିଲା କିନ୍ତୁ ସେ ତେଲଟି ଯେତବେଳେ ଲଗାଇଲି ବର୍ତ୍ତମାନ ମୋର ଚୁଟି ଟୋଟାଲ ଝଡ଼ୁ ନାହିଁ ଏବଂ ଭଲ ମଧ୍ୟ ଅଛି